ଆମ ଘର ପାଖରେ ଜଣେ ପଡ଼ିଶା ଘରର ଭାଇ ତାଙ୍କର ବଗିଚାଟିଏ ତିଆରି କରିବା ପାଇଁ ମୋତେ ପଚାରିଲେ ଏବଂ ମୁଁ ତାଙ୍କ ପାଖକୁ ଯାଇ ବଗିଚା କିପରି କରାଯିବ ଚାରିପଟେ ବାଡ଼ ଦିଆଯିବ ଜମିଟିକୁ ହଣାଯିବ ଭଲଭାବରେ ହାଣି ସେ ମାଟିକୁ ଫୁସ୍ ଫୁସ୍ କରାଯିବ ଏବଂ ସେହି ମାଟିରେ ଚାରା ରୋପଣ କରାଯିବ କିପରି ଚାରା ତିଆରି ପ୍ରସ୍ତୁତି କରାଯିବ ସେ ବିଷୟରେ ମଧ୍ୟ ମୁଁ ତାଙ୍କୁ ବୁଝାଇଲି ଏ ମଞ୍ଜିକୁ ବିଶୋଧନ କରି ତାକୁ ଚାରା କରିବା ପାଇଁ ପାଣିରେ ଭିଜାଇ ଗଜା କରି ଖତୁଆ ମାଟିରେ ବା ମାଟିକୁ ଫୁସ୍ ଫୁସ୍ କରି ତା' ଦେହରେ ବୁଣି ତାକୁ ଖତ ଦେଇ ଚାରା ପ୍ରସ୍ତୁତ କରାଯାଏ ଚାରାଟି ପାଞ୍ଚ ଦଶ ପାଞ୍ଚ ସାତ ଇଞ୍ଚ୍ ଆଠ ଇଞ୍ଚ୍ ଭଳିଆ ଉଚ୍ଚର ହୋଇଗଲେ ତାକୁ ସେଠାରୁ ନେଇ ଅନ୍ୟ ଜାଗାରେ ଗାତ ଖୋଳି ଲଗାଯାଏ ଯେପରିକି ଧାଡ଼ି ଧାଡ଼ି କରି ଲଗାଯିବ ସିଆର କରାଯିବ ଲଗାଯିବ ତାକୁ ପୁଣି ଗଛଟି ବଞ୍ଚିଗଲା ପରେ ପାଣି ଦିଆଯିବ ସାର ଦିଆଯିବ ତା'ପରେ କୋଡ଼ାଯିବ କୋଡ଼ାଯାଇ ଖୁସା ଯିବ ଖୁସା ଯାଇ ତାକୁ ହୁଡ଼ା ଦିଆଯିବ ହୁଡ଼ା ଦିଆଗଲା ପରେ ସେଇ ମଝିରେ ଯେଉଁ ଫାଙ୍କା ରହିବ ମାନେ ସିଆର ଦୁଇଟି ସିଆର ମଝିରେ ହୁଡ଼ା ଗଲେ ଫାଙ୍କା ରହିବ ଖାଲୁଆ ଭଳିଆ ସେଇ ଜାଗାରେ ପାଣି ଦିଆଯାଏ ତ ପାଣି ଦିଆହେଲେ ଗଛଟି ବଞ୍ଚେ ଏବଂ ସାର ମସଲା ପଡ଼େ ପୋକମରା ପଡ଼େ ପୋକ ମାରିଲେ ଗଛକୁ ପୋକମରା ବି ପଡ଼େ ତା'ପରେ ଗଛଟି ଭଲ ଭାବରେ ସୁସ୍ଥ ହୋଇ ବଞ୍ଚିକି ରହିଲେ ଫଳ ଦିଏ ଫୁଲ ଫୁଟେ ତା'ପରେ ଫଳ ଦିଏ ଫଳ ଧରେ ଫଳ ଧରି ଫଳ ବଢ଼ିଲେ ସେ ଏହାକୁ ଆମେ ନିଜେ କାରବାର କରୁ ତାଙ୍କୁ ମୁଁ ଏହି ପ୍ରକାର ଟିପ୍ସ୍ ଦିଏ